ଆମ ଅଞ୍ଚଳ ବହୁତ ଭଲ କିପରି ଆପଣଙ୍କୁ ଏ ଅଞ୍ଚଳରେ ନିଯୁକ୍ତି ସୁଯୋଗ ଉନ୍ନତି କରିବାରେ ସାହାଯ୍ୟ କରେ ଏହି ଅଞ୍ଚଳକୁ ଆସୁଥିବା ପ୍ରଚଣ୍ଡ ସହିତ ଆପଣଙ୍କର କିଛି ଭଲ ଖରାପ ଅନୁଚିତ ଅଛି କି ପ୍ରଚଣ୍ଡ ଆପଣଙ୍କୁ ସୁଯୋଗ ସବୁ ଅଞ୍ଚଳରେ ବହୁତ ସୁଯୋଗ ତ ମିଳିଥାଏ ଆମ ଗାଁରେ ମଧ୍ୟ କିଛି ମିଳିଥାଏ ସବୁ କିିଛି ନୂତନ କରିବାରୁ ସାହାଯ୍ୟ କରିଥାଏ ପ୍ରଚଣ୍ଡ କରିବାକୁ ପଡ଼ିଥାଏ ଆପଣଙ୍କର କିଛି ଭଲ ଖବର ହେଉଛି ତା'ର ଅନୁଭୂତି ଅନୁଭୂତି ମାନେ ଯେତେ ଅନୁଭୂତି ହୋଇଥାଏ ପ୍ରଚଣ୍ଡ